ହ୍ୟାଲୋ ସାର୍ ଏଇଟା ଡ୍ୟାନ୍ସ କ୍ଲାସ୍ ଲାଗିଛି ସାର୍ ହଁ ହଁ ସାର୍ ଆଉ ସାର୍ ଆମେ ଡ୍ୟାନ୍ସ ଶିଖିବାକୁ ଚାହୁଁଛୁ ସାର୍ ହଁ ସାର୍ ଆମେ ଆପଣଙ୍କ କୋଚିଙ୍ଗ୍ ନେବୁ ସାର୍ ଡ୍ୟାନ୍ସ ପାଇଁ ତ ସାର୍ ଆପଣଙ୍କ କୋଚିଙ୍ଗ୍ ଫିସ୍ ଟା କେମିତି ରହୁଛି ସାର୍ ହଁ ସାର୍ ହଁ ଆମର ଫେଷ୍ଟିଭାଲ୍ ଗୋଟେ ଅଛି ତ ସେ ଫେଷ୍ଟିଭାଲ୍ଟା ଆମେ ଡ୍ୟାନ୍ସ କରିବାକୁ ଚାହୁଁଛୁ ତ ସାର୍ ସେଇଟାପାଇଁ ଆମକୁ ଡ୍ୟାନ୍ସ ଦରକାର ସାର୍ ତ ଆପଣଙ୍କ କତିରେ କୋଉ କୋଉ ଡ୍ୟାନ୍ସ ହେଉଛି ସାର୍ ହଁ ସାର୍ ହଁ ହଁ ହଁ ହଁ ସାର୍ ଆମେ ତ ଏବେ ଆମର ଟ୍ରେଣ୍ଡିଙ୍ଗଟା ଚାଲିଛି ସାର୍ ଆମର ହିପ୍ଅଫ୍ ଡ୍ୟାନ୍ସ ସାର୍ ହିପ୍ଅଫ୍ ଡ୍ୟାନ୍ସ ସହିତ ସ୍ଲୋ ମୋଶନ୍ ଶିଖିବାକୁ ଚାହୁଁଛୁ ସାର୍ ଆପଣଙ୍କ କତି ହଁ ସାର୍ ଆପଣଙ୍କ କତି କୋଚିଙ୍ଗ୍ ନେବାକୁ ଚାହୁଁଛୁ ସାର୍ ତା'ର ଫିସ୍ ଟା କେମିତି କେତେ ରହିଛି

ଆପଣ ଶିଖାନ୍ତି ନା ସାର୍ ଆପଣ ଡ୍ୟାନ୍ସ ଟିଚର୍ ନା ସାର୍ ଆପଣ ଆପଣ ଶିଖାନ୍ତିନି ହଁ ସାର୍ ମୁଁ ଜଣାଶୁଣା ଆପଣ ଭଲ ଡ୍ୟାନ୍ସ ଶିଖାନ୍ତି ତ ସାର୍ ଆପଣଙ୍କ ଠାରୁ ହିଁ ଆମେ ଡ୍ୟାନ୍ସ ସାର୍ ଶିଖିବାକୁ ଚାହୁଁଛୁ ସାର୍ ହଁ ହଁ ହଁ ସାର୍ ମୁଁ ଆଜି ତ ଆସିକି ଫର୍ମ ଫିଲଅଫ୍ କରିଦେଉଛି ସାର୍ ଫର୍ମ ଫିଲଅପ୍ କରିକି ଆଜି ଜଏନ୍ଟା କରିଦେଉଛି ପ୍ରାଇସ୍ଟା କେତେ ରହିବ ସାର୍ ପାଞ୍ଚହଜାର କହିଥିଲେ ମୋ ସାଙ୍ଗ ଜଣେ

ଓକେ ସାର୍ ଓକେ ହଁ ସାର୍ ହଁ ସାର୍ ରହୁଛି ହେଲେ ସାର୍